ମୁଁ ତ ମୁଖ୍ୟତଃ ସପ୍ତମ ଶ୍ରେଣୀରେ ପଢ଼ିବା ବେଳେ ପ୍ରଥମେ ପହଁରିବା ଶିଖିଥିଲି ମୋତେ ତ ବହୁତ ଭୟ ଲାଗିଥିଲା ପହଁରିବା ପାଇଁ ମୋର ଦାଦା ଜଣେ ମୋତେ ପହଁରିବା ଶିଖାଇଥିଲେ ପହଁରିବା ଟାଇମ୍ରେ ମୋ ନାକପଟେ ବହୁତ ପାଣି ପଶିଯାଏ ପାଟି ପଟେ ମଧ୍ୟ ବହୁତ ପାଣି ପିଇକି ବାନ୍ତି ମଧ୍ୟ ହୋଇଯାଏ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲି ଫାର୍ଷ୍ଟ୍ ଫାର୍ଷ୍ଟ୍ କେତେବେଳେ ଗୋଡ ଠିକ୍ରେ ରହିପାରେନି ତ କେତେବେଳେ ହାତ ଠିକ୍ସେ ରହିପାରେନି ମୁଁ ଗଳିପଡେ ତଳକୁ ପହଁରିବା ଟାଇମ୍ରେ ମୁଖ୍ୟତଃ ଆଖି ବନ୍ଦ ହୋଇଯାଏ ନିଶ୍ଵାସ ପ୍ରଶ୍ଵାସ ନେବାରେ ହଇରାଣ ହୋଇଥାଏ ଏବଂ ବହୁତ ଭୟ ଲାଗୁଥିଲା ଫାର୍ଷ୍ଟ୍ ଫାର୍ଷ୍ଟ୍ ବହୁତ ଭୟ ଲାଗୁଥିଲା ବହୁତ ପାଣି ମଧ୍ୟ ମୁଁ ପି ଯାଇଛି ପହରିବା ଫାର୍ଷ୍ଟ୍ ଯେତେବେଳେ ମୁଁ ଶିଖିଥିଲି ମୋତେ ଯେତେବେଳେ ଦାଦା ପହଁରିବା ଶିଖାଇଲେ ଆସ୍ତେ ଆସ୍ତେ ଯେତେବେଳେ ପହଁରା ମୁଁ ଶିଖିଲି ନିଶ୍ଵାସ ପ୍ରଶ୍ଵାସ କେମିତି ନେବା ଆଖି ମଧ୍ୟ କେମିତି ରହିବ ପାଟିପଟେ ପାଣି ଆମର କେମିତି ଯିବ ନାହିଁ ସେ ବିଷୟରେ ଶିଖାଇଥିଲେ ତା'ପରେ ମୁଁ ଆସ୍ତେ ଆସ୍ତେ କରି ପହଁରିବା ଶିଖିଥିଲି ପହଁରିବା ମାଧ୍ୟମରେ ମୋତେ ବହୁତ ସାହାଯ୍ୟ ମଧ୍ୟ ମିଳିଥିଲା ହାତ ଗୋଡ ମୋର ଚକ୍ଷୁ ହେଉ କିମ୍ବା ନାକ ପାଟି ସବୁ ପ୍ରକାର ଅଙ୍ଗ ପ୍ରତ୍ୟଙ୍ଗ ଚଳ ବିଚଳ ମଧ୍ୟ ହେଉଥିଲା ଆଉ ମୁଁ ବି ତଳକୁ ପଡ଼ିଲିନି ଗୋଟେ ଦୃଷ୍ଟିରୁ ଦେଖିକି ପହଁରିବା ଶିଖିଲି ପହଁରିବା ପାଇଁ ଆଉ ବି ଭୟ ନାହିଁ ଯଦି ବି ବନ୍ୟା ଆସିଲା କିମ୍ବା ମୁଁ କୁଆଡେ ଯିବା ବାଟରେ ନଈ କିମ୍ବା ସମୁଦ୍ରରେ ହେଉ କିମ୍ବା ପଡ଼ିଗଲି ତା ଫଳରେ ମୋତେ ପହଁରିବା ଯେହେତୁ ଆସିଛି ମୋର ଆଉ କିଛି କାହାକୁ ଭୟ କରିବାର ନାହିଁ ବୋଟିଙ୍ଗ୍ କରିବାକୁ ବି ଆଉ ଭୟ ଲାଗିବ ନାହିଁ କାରଣ ମୁଁ ପହଁରିବା ଶିଖିଛି ପହଁରିବା ମାଧ୍ୟମରେ ଯଦି ବି କେଉଁଠି ଡଙ୍ଗା ହେଉ ବୁଡ଼ିଲା କିମ୍ବା ବୋଟିଙ୍ଗ୍ ନ ଚଳେଇ ପାରିଲି ମୁଁ ପହଁରିବା ମାଧ୍ୟମରେ କୂଳକୁ ଆସିପାରିବି ପହଁରିବା ଶିଖିକି ମୁଁ ବହୁତ ଭଲ ଭାବୁଛି ଏନ୍ ସି ସି ନିଅ କିମ୍ବା ପୋଲିସ୍ ହେଉ କିମ୍ବା ଆର୍ମୀ ହ ହେଉ ପହଁରିବା ନିହାତି ଦରକାର ଶିଖିବା ନିହାତି ଦରକାର ତ ମୋ ଦାଦା ମୋତେ ଫାର୍ଷ୍ଟ୍ ପହଁରିବା ଶିଖେଇଥିଲେ ଫାର୍ଷ୍ଟ୍ ଫାର୍ଷ୍ଟ୍ ତ ଭୟ ଲାଗୁଥିଲା ଏବେ ଆଉ ପହଁରିବା ପାଇଁ ବହୁତ୍ ଭୟ ଲାଗୁ ନାହିଁ ଯେତେ ଯେତେ ବଡ ପାଣି ହେଉ କି ସମୁଦ୍ର ହେଉ ମୁଁ ପହଁରିକି ଆସିପାରିବି ସେ ବିଶ୍ଵାସ ମୋର